ଗ୍ରାମ ଅଞ୍ଚଳରେ ବିଭିନ୍ନ ପ୍ରକାର ପର୍ବ ଧର୍ମ ଉପରେ ପାଳନ କରାଯାଏ ଯେମିତିକି ଦୀପାବଳି ଇଦ୍ ଖ୍ରୀଷ୍ଟମାସ ରାମନବମୀ ତା'ପରେ ରଜ ପର୍ବ ଦୁର୍ଗା ପୂଜା ଏମିତି ବିଭିନ୍ନ ପ୍ରକାର ଧର୍ମର ଲୋକମାନେ ବିଭିନ୍ନ ପ୍ରକାର ତାଙ୍କର ପୂଜା ପଦ୍ଧତି ଆରମ୍ଭ କରିଥାନ୍ତି ମୁଁ ଦୀପାବଳି ବିଷୟରେ କହିବି ଯାହା ମା କାଳୀଙ୍କ ପୂଜା କରାଯାଇଥାଏ ସେଦିନ ସେଦିନ ପୁରାଣରେ ବର୍ଣ୍ଣିତ ହୋଇଥାଏ ଯେ ରାମ ଯେତେବେଳେ ବନବାସ ଯାଇଥିଲେ ସେ ତାଙ୍କ ରାଜ୍ୟକୁ ଚଉଦ ବର୍ଷ ପରେ ଫେରିଥିଲେ ସେତେବେଳେ ତାଙ୍କ ରାଜ୍ୟରେ ସମସ୍ତ ପ୍ରଜାମାନେ ଖୁସି ହୋଇକି ଦୀପ ଲଗାଇକି ବାଣ ଫୁଟାଇକି ତାଙ୍କୁ ସ୍ଵାଗତ କରିଥିଲେ ଆଉ ଗୋଟିଏ ମଧ୍ୟ ପୁରାଣରେ ଲେଖା ହୋଇଛି ଯେଉଁ ପୂର୍ବ ପୁରୁଷମାନେ ପିଣ୍ଡଦାନ ଯେଉଁ କରାଯାଇଥାଏ ପିତୃ ପୁରୁଷମାନଙ୍କୁ ସେହିଟା ମଧ୍ୟ ସେହିଦିନ ହୋଇଥାଏ ବଡ଼ବଡ଼ିଆ ହୋ ତା'ପରେ ଦୀପାବଳି ଦିନ ଲୋକମାନେ କ'ଣ କରନ୍ତି ଘରକୁ ସୁସଜ୍ଜିତ କରନ୍ତି ଦୀପ ଲାଗନ୍ତି ତା'ସହିତ ବାଣ ମଧ୍ୟ ରାତିରେ ଫୁଟାଇଥାନ୍ତି ଖ୍ରୀଷ୍ଟମାସ କହିଲେ ଖ୍ରୀଷ୍ଟ ଧର୍ମ ଧର୍ମମାନଙ୍କୁ ବୁଝାଇ ଥାଏ ଖ୍ରୀଷ୍ଟ ଧର୍ମ ବା ଖ୍ରୀଷ୍ଟମାସ ପାଳନ କରନ୍ତି ଯାହା ଯୀଶୁଙ୍କର ପର୍ବ ବଡ଼ଦିନ ବୋଲି ପର୍ବ ବୋଲି କୁହାଯାଏ ଏହିଠି ସବୁ ଧର୍ମର ସବୁ ପର୍ବ ମୁଖ୍ୟ ହାସଲ କରିଛି ଯାହା ଆମେ ଧାର୍ମିକ ପର୍ବପର୍ବାଣି ପାଳନ କରିଥାଉ ଏ ଆମ ଗ୍ରାମ ଅଞ୍ଚଳ କ'ଣ ସହରାଞ୍ଚଳ କ'ଣ ସବୁ ସ୍ଥାନରେ ମଧ୍ୟ ଧର୍ମର ପରମ୍ପରା ଗୁଡ଼ିକ ବଜାଇ ରଖିବା ପାଇଁ ଧର୍ମ ଗୁଡ଼ିକୁ ଆମେ ପାଳନ କରିଥାଉ